ଓଡ଼ିଶାରେ ମୁଖ୍ୟ ସାଂସ୍କୃତିକ ଏବଂ କଳା ପରମ୍ପରା ଗୁଡ଼ିକ ହେଲା ଯେ ଆମ ଓଡ଼ିଶାରେ ବିଭିନ୍ନ ମୁଖ୍ୟତଃ ପୁରୀଠାରେ ରଥଯାତ୍ରା ହେଇଥାଏ ଆଉ ବାରମାସରେ ତେରଯାତ୍ରା ହୋଇଥାଏ ଦଶହରା ଦୀପାବଳି ଏମିତି ଅନେକ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ ବିଭିନ୍ନ ସମୟରେ ବିଭିନ୍ନ ପୂଜା ବିଭିନ୍ନ ଋତୁ ଅନୁଯାୟୀ ବିଭିନ୍ନ ପୂଜା ହୋଇଥାଏ ବିଶେଷ କରି ପୁରୀ ରଥଯାତ୍ରା ହେଉଛି ଅନ୍ୟତମ ସେ ବିଭିନ୍ନ ସେଟା ପୁରୀଠାରେ ଆୟୋଜନ କରାଯାଇଥାଏ ଆଉ ରଥଯାତ୍ରା ଦେଖିବାକୁ ବହୁତ ଦୂର ଦୂରରୁ ଲୋକମାନେ ଆସିଥାନ୍ତି ଆଉ ରଥ ଟଣା ହୁଏ ବିଭିନ୍ନ ପ୍ରକାର ସମୁଦ୍ରରେ ଲୋକମାନେ ଗାଧୋଇଥାନ୍ତି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଲୋକମାନେ ବିଶେଷ ମଜା ନେଇଥାନ୍ତି ଆଉ କାହିଁ କେତେ ଦୂର ଦୂରରୁ ଦେଶ ବାହାରୁ ଲୋକମାନଙ୍କ ସମାଗମ ସେଇଠି ହୋଇଥାଏ ତେଣୁ ପୁରୀର ରଥଯାତ୍ରା ସବୁଠାରୁ ଅନ୍ୟତମ